ମୁଁ ମୋର ନୃତ୍ୟ କ୍ୟାରିଅରରେ ମୋର ନିଜକୁ ଅତିକ୍ରମ କରିବାକୁ ଚାହୁଁଛି କାହିଁକିନା ମୁଁ ଗାଁରୁ ମୋର ନୃତ୍ୟ ଦେଖି ସମସ୍ତେ ଆକର୍ଷିତ ହୋଇଥିଲେ ଏବଂ ମୁଁ ସେଇଥିପାଇଁ ଜିଲ୍ଲା ସ୍ତରୀୟ ଏବଂ ରାଜ୍ୟସ୍ତରୀୟରେ ପହଞ୍ଚିଲି ନୃତ୍ୟ କରିବା ପାଇଁ ସେଠାରେ ମଧ୍ୟ ମୋର ଲୋକଙ୍କ ପ୍ରଶଂସା ଆକର୍ଷିତ କଲେ ମୋତେ ସେଥିପାଇଁ ମୁଁ ମୋର ଦେଖି ସେଠାରେ ଏକ ପୁରସ୍କାର ପ୍ରଥମରେ ମଳିଲା ପ୍ରାଇଜ୍ ସେଇଥିପାଇଁ ମୁଁ ମୋର ନିଜ ଇଚ୍ଛାରେ ମୁଁ ଅତିକ୍ରମ କରିବାକୁ ଚାହିଁଲି ନୃତ୍ୟ କରିବା ପାଇଁ ମୁଁ ନୃତ୍ୟ କରିବା ସାରିବା ପରେ ମୁଁ ଘରକୁ ଫେରିଲା ବେଳେ ଗୋଟିଏ କଲ୍ ଆସିଲା ମୋ ପାଖକୁ ସେ କଲ୍ କହିଲେ ତୁମେ ଆଗକୁ ଆଗକୁ ଅତିକ୍ରମ କରିବାକୁ ଚାହୁଁଛନ୍ତି କି ନୃତ୍ୟର କହିଲି ଯେ ମୁଁ କହିଲି ହଁ ସାର୍ ମୁଁ ଆଗକୁ ଯିବାକୁ ଚାହୁଁଛି ନୃତ୍ୟକ୍ରମ କରିବାକୁ ଚାହୁଁଛି ମୁଁ କହିଲି ତାପରେ ମୁଁ ପ୍ରଥମ ସେକେଣ୍ଡ ପ୍ରଥମ ଦୃତୀୟରେ ମୁଁ ପୁରସ୍କାର ମିଳେ ମୋର ନୃତ୍ୟର ସବୁ